ଆମର ନମିତା ଅଗ୍ରୱାଲ ଗୀତ ବୋଲନ୍ତି ପ୍ରଭୁଙ୍କର ମା ମାଣବସା ଗୁରୁବାର ଗୀତ ଯେଉଁ ବୋଲନ୍ତି ଆମକୁ ବହୁତ ଆନନ୍ଦ ଲାଗେ ସେ ପଞ୍ଚୁକ ମାସରେ ଯେଉଁ ଆମର ଗୁରୁବାର ଓଷା ହୁଏ ମାଁଙ୍କର ଆମର ନମିତା ଅଗ୍ରୱାଲ ଗୀତ ବୋଲନ୍ତି ତାଙ୍କରି ଆଧାରରେ ଯେଉଁ ବିଭିନ୍ନ ପ୍ରକାର ଗୀତ ବୋଲନ୍ତି ଆମେ ସେଇ ଗୀତ ଶୁଣିକିରି ମୁଁ ବହୁତ ଆନନ୍ଦ ମତେ ଖୁସି ଲାଗେ